ହ୍ୟାଲୋ ଇଟା ଚିନୁ ହୋଟେଲ୍ ଲାଗିଛେ କାଏଁ ହଁ ମୁଇଁ ଦହ୍ୟାରୁ କହୁଛେ ନିଲୁ ଭୋଇ ମୁଇଁ ଯେନ୍ ଅର୍ଡ଼ର କରିଥିଲି ଭାତ ଡାଲି ତରକାରୀ ଭଜା ମାଛ ମାଂସ ଆଉ ଅଣ୍ଡା ଆମର୍ ସେଥିରୁ ଦୁଇଟା କାଟବାର୍ ଅଛେ ମାଛ ଆଉ ପନିରକେ କାଟିଦେବ ମୁଇଁ ସେଟା ଅର୍ଡ଼ର ନାଇଁ କରେ ଆର୍ ବାକି ଯାହା ସବୁ ମୋର ପାଖ୍କେ ପଠେଇଦେବ